ଚାଷ ଜମିରେ କାମ କରିବା ସମୟରେ ମୁଁ ନିଜକୁ ଗୀତ ଗାଇ ମନୋରଞ୍ଜନ କରିଥାଏ ମୋର ପଢ଼ା ସରିବା ପରେ ମୁଁ ଯେତେବେଳେ ଚାଷ ଜମିକୁ ଯାଇଥାଏ ବାପାଙ୍କୁ ସହାଯ୍ୟ କରିବାକୁ ସେତେବେଳେ ଯେତେବେଳେ ମୋର ମନ ଭଲ ନଲାଗେ ମୁଁ ନିଜକୁ ଗୀତ ଗାଇ ନିଜକୁ ଶୁଣାଇ ମନୋରଞ୍ଜନ କରିଥାଏ ବଳଦ ଧରି ହଳ କରିବାକୁ ମୋତେ ମଧ୍ୟ ଭାରି ଭଲଲାଗେ ମୁଁ ମଧ୍ୟ ଥରେ ଦୁଇଥର ହଳ କରଛି ବାପା ମୋତେ ପଢ଼ା ପାଇଁ ଅଧିକ ଗୁରୁତ୍ଵ ଦେବାକୁ କହନ୍ତି ଆଜିକାଲି କିନ୍ତୁ ଲୋକମାନେ ଆଉ ଲୋକଗୀତ ଗାଉନାହାନ୍ତି ସେମାନେ ଆଜିକାଲି ଚଳଚ୍ଚିତ୍ର ସିନେମାର ଗୀତ ଗାଇ ଉପଭୋଗ କରୁଛନ୍ତି ମନୋରଞ୍ଜନ କରୁଛନ୍ତି